ଗ୍ରାମାଞ୍ଚଳ କୃଷକମାନେ ବହୁ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିଏ ଭିତରେ ମଣ୍ଡିର ଅସୁବିଧା ହେଇଥାଏ ପ୍ରାୟତଃ ମଣ୍ଡି ମଣ୍ଡିରେ ଅସୁବିଧା କହିବାକୁ ଗଲେ ଲୋକମାନେ ନିଜର ଠିକ୍ ସମୟରେ ଯେହେତୁ ପାଣିପାଗ ପରିବର୍ତ୍ତନ ଯେଉଁ ସମୟରେ ହେବା କଥା ମାନେ ଯେପରିକି ବର୍ଷା ହେଇଗଲା ଖରା ହେଇଗଲା ଏସବୁ ପାଣିପାଗ ଯେଉଁ ଠିକ୍ କଥା ସେ ଜାଗାରେ ପରିବର୍ତ୍ତନ ଦେଖାଇବାକୁ ମିଳିଥାଏ ଆଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ସେମାନେ ନିଜର ଚାଷ ଠିକ୍ ସମୟରେ ଠିକ୍ରେ କରିପାରୁନାନ୍ତି ନାହିଁ ସେସବୁ ସେଥିପାଇଁ ସେମାନେ ନିଜର ମଣ୍ଡିକୁ ଠିକ୍ ସମୟରେ ଦେଇପାରନ୍ତି ନାହିଁ ଏବଂ ଆର୍ଥିକ ସହାୟତା ମଧ୍ୟ ନିଜର ଦୁର୍ବଳ ହୋଇଥାଏ କିନା ପାଣିିପାଗ ପରିବର୍ତ୍ତନ ଯୋଗୁଁ ଯେଉଁ ସମୟରେ ବର୍ଷା ହେଥାଏ ସେ ସମୟରେ ବର୍ଷା ନ ହୋଇ ପ୍ରବଳରୁ ପ୍ରବଳ ଖରା ହୋଇଥାଏ ଯାହାଦ୍ୱାରା କି ମାଟିପୋଡ଼ି ଚାଷର କାର୍ଯ୍ୟରେ ବାଧା ହୋଇଇଥାଏ ଯେପରି ଗଛ ଗୁଡ଼ିକ ମରିଯାଇଥାନ୍ତି ଏବଂ ସେମାନେ ନିଜର ଫସଲ ଗୁଡ଼ିକୁ ଠିକ୍ ସମୟ ନେଇକି ମଣ୍ଡିରେ ଦେଇପାରନ୍ତି ନାହିଁ ଏବଂ ଯାହାଦ୍ୱାରା କିି ସରକାର ସେମାନେ ଠିକ୍ ରୂପେ ପଇସା ବା ଯେଉଁଟା ଆର୍ଥିକ ସହାୟତା ଦେଇପାରନ୍ତି ନାହିଁ ବୈଷୟିକ ସହାୟତା କହିବାକୁ ଗଲେ ସେମାନେ ନିଜର ଠିକ୍ ସମୟରେ ନେଇକି ବେପାର ମଧ୍ୟ କରିପାର ନାହିଁ ଏବଂ ପ୍ରଶିକ୍ଷଣରେ ମଧ୍ୟ ବହୁତ ଗୁଡ଼ିଏ ଯେଭଳି ରି ଟ୍ରେନିଂ ଯେଉଁ କୁହାଯାଏ ସେସବୁ ମଧ୍ୟ ଠିକ୍ ସମୟରେ ହେଇପାରେ ନାହିଁ